ହ୍ୟାଲୋ ହ୍ୟାଲୋ ହଁ କେଉଁ ମ୍ୟାଡ଼ାମ୍ ନା ଅର୍ପିତା

ପିଲା ତ ସବୁବେଳେ ସିଏ ତ ରୁମ୍ରେ ପଢ଼ୁଛି ସବୁବେଳେ ତାକୁ ମୁଁ ଟ୍ୟୁସନ୍ ପଠାଉଛି ସ୍କୁଲର ହୋମ୍ ୱାର୍କ୍ ବି କରାଉଛି ହେଲେ ମାର୍କ କ'ଣ ପାଇଁ କମି ଯାଉଛି ଆପଣଙ୍କ ଆପଣ ତାଙ୍କୁ ଆପଣ ଯେତିକି ହୋମ୍ ୱାର୍କ୍ ଦେଉଛନ୍ତି ସିଏତ ଘରେ ଆସିକି ସବୁ କରୁଛି ମୁଁ ବି ଚେକ୍ କରୁଛି ଆପଣ ବି ଟିକେ ଚେକ୍ କରିଦିଅନ୍ତୁ ଦେଖନ୍ତୁ କି କ'ଣ ପ୍ରୋବ୍ଲେମ୍ ରହୁଛି ପିଲା ପାଖରେ ସେ ଘରେ ପାଠ ପଢ଼ୁଛି ଆଜ୍ଞା ମ୍ୟାଡ଼ାମ୍ ଆପଣ ଟିକେ ତାକୁ କୁହନ୍ତୁ କି ପନିସ୍ମେଣ୍ଟ ଦିଆହେବ ଏମତି ନକଲେ ଆମେ ତମକୁ ରଷ୍ଟିକେଟ୍ କରିଦେବୁ ତ ଆପଣ କୁହନ୍ତୁ ତାକୁ ସେ କଥା ନହେଲେ ସିଏ ତ ଘରେ ପଢ଼ୁଛିନା ମୁଁ ଜାଣିବି କେମତି ପଢ଼ୁନି ବୋଲି ଆପଣ ସେଇ କଥା କୁହନ୍ତୁ କି ଏଥର ଯଦି ଭଲ ମାର୍କ ନରଖିବ ତ ମୁଁ ସ୍କୁଲରୁ ଆଉ ପାଠ ପଢ଼ାଇବିନି ବାହାର କରିଦେବି ନହେଲେ ପ୍ୟାରେଣ୍ଟସ୍ମାନଙ୍କୁ ନେଇକି ଆସିବେ

ଠିକ୍ ଅଛି ଆଜ୍ଞା ମ୍ୟାମ୍ ନେକ୍ସଟ୍ ଟାଇମ୍ ତାକୁ କହିଦେବେ ଏଗ୍ଜାମ୍ରେ ଭଲ କରିବ ମୁଁ ନିଜେ ନହେଲେ ପ୍ରିପେୟାର କରିବି ଏଗ୍ଜାମ୍ ପାଇଁ ପିଲାର ଦେଖିବା କେଉଁଠି ତାର ୱିକ୍ ପଏଣ୍ଟ ରହୁଛି ସିଏତ ବୁଝି ପାରୁ ଆପଣ ତାକୁ ପଚାରିଛନ୍ତି କି ପାଠ ସବୁ ବୁଝିପାରୁଛି କି ନାହିଁ ହଉ ମୁଁ ଦେଖିବି ମୁଁ ଏଥର ଟ୍ରାଏ କରିବି ନେକ୍ସଟ୍ ଏଗ୍ଜାମ୍ରେ ସେ ଭଲ କରିବ ଏଥର ଯାହା କରିଦେଇଛି କରିଦେଇଛି ଆଜ୍ଞା ମୁଁ ତାକୁ ଏଥର ବୁଝାଇ ଦେବି କି ଭଲସେ ପଢ଼ାପଢ଼ି ମୁଁ ବି ତାକୁ ଏଥର ପ୍ରିପେୟାର କରାଇବି ନେକ୍ସଟ୍ ଏଗ୍ଜାମ୍ ନେକ୍ସଟ୍ ଏଗ୍ଜାମ୍ କେବେ ଆପଣଙ୍କର ଓକେ ଠିକ୍ ଅଛି ରଖୁଛି ମ୍ୟାଡ଼ାମ୍